ଆମ ଅଞ୍ଚଳରେ ସେମିତି କିଛି ଲାଇବ୍ରେରୀର ସୁବିଧା ନାହିଁ ଆମ ଘରେ କହିବାକୁ ଗଲେ ଭାଗବତ ପୁରାଣ ରାମାୟଣ ମହାଭାରତ ଏହିସବୁ ପୁସ୍ତକର ସୁବିଧା ରହିଅଛି ଯାହାଫଳରେକିି ଆମେ ସେଇସବୁ ପୁସ୍ତକ ଗୁରା ପଢ଼ି ବିଭିନ୍ନ ପ୍ରକାର ଜିନିଷ ସମ୍ବନ୍ଧରେ ଜାଣିପାରୁଛୁ ମୁଁ ମଧ୍ୟ ଏହି ପୁସ୍ତକ ଏହି ଉପନ୍ୟାସ ସମ୍ବନ୍ଧୀୟ ପୁସ୍ତକ ପଢ଼ିବାକୁ ପସନ୍ଦ କରିଥାଏ କାରଣ ସେଥିରେ ସବୁ ଠାକୁର ଠାକୁରାଣୀମାନଙ୍କ ସମ୍ବନ୍ଧରେ ଲେଖା ହୋଇଛି ଯଥା ପୁରାଣ ମହାଭାରତ ଭାଗବତ ଇତ୍ୟାଦି ଏସବୁ ପଢ଼ିବା ଦ୍ୱାରା ମଧ୍ୟ ମଣିଷ ଜ୍ଞାନ ଅନେକ ଅନେକ ପ୍ରକାର ଜ୍ଞାନ ଲାଭ କରିଥାଏ ଯାହା ଯାହାଫଳରେକି ମନୁଷ୍ୟ ଉଚିତ ମାର୍ଗ କ'ଣ ଉଚିତ ମାର୍ଗ ସମ୍ବନ୍ଧରେ ଜ୍ଞାନ ପ୍ରାପ୍ତ କରିଥାଏ ଏବଂ ଈଶ୍ୱରଙ୍କ ପ୍ରତି ତାର ଭକ୍ତି ପ୍ରେମ ସମ୍ମାନ ବଢ଼ିଥାଏ ଯାହାଫଳରେ ମଣିଷଟି ଉତ୍ତମ ମଣିଷ ରୂପେ ପରିଚିତ ହୋଇଥାଏ ପୁରାଣ ପୁରାଣ ଶାସ୍ତ୍ର ମହାଭାରତ ଭାଗବତ ଗୀତା ଇତ୍ୟାଦି ପଢ଼ିବା ଦ୍ୱାରା ଲୋକମାନେ ଠିକ ଭାବ ଉତ୍ତମ ମଣିଷ ରୂପରେ ପରିଚିତ